ପୋଷାକୁ ବିଭିନ୍ନ ପ୍ରକାର ଲୋକ ଧୁଅନ୍ତି କି ୱାସିଂମେସିନ୍ରେ ଧୁଏ କି ପାଣିରେ ଧୁଏ ୱାଶିଂମେସିନ୍ରେ ଟିକେ ଲୋକଙ୍କୁ ହାଲକା ହୁଏ ଆଉ ଆଉ ପାଣିରେ ବାଲଟିରେ ପାଣି କାଢ଼ିବେ କୂଅରୁ ଝିକା ହବ କିମ୍ବା ନଦୀକୁ ବନ୍ଧୁକ ଯାଇକିରି ପୋଷାକ ଧଉଛନ୍ତି ଆଉ କି ନଦୀ ଯାଉଛି କି ଯାଉ କି ପାଣିରେ ଧୋଉଛନ୍ତି କି ୱାସିଂମେସିନ୍ରେ ଧୋଉଛନ୍ତି ଆଉ ୱାସିଂ ମେସିନ୍ ଲୋକଙ୍କୁ ଟିକେ ହାଲକା ହେଇଯାଉଛି ଆଉ ଯିଏ କୂଅରୁ ଝିକୁଛି ତାକୁ ଟିକେ କଷ୍ଟ ହେଉଛି ଆଉ ଧୋଇଲା ପରେ ଖରାରେ ଶୁଖାଯାଏ କାରଣ ସୂର୍ଯ୍ୟ କିରଣରେ ଜଲ୍ଦି ଶୁଖିଯାଏ ମାତ୍ର କେତେ ବେଶୀ ସୂର୍ଯ୍ୟ କିରଣରେ ବେଶୀ ପ୍ରତି ଖରା ହେଇଗଲେ କପଡ଼ାର କଲର୍ବି ପୁରା ପଳଉଛି ଉଡ଼ି ଦଉଛି ସେଥିପାଇଁ ହାଲକା ସୂର୍ଯ୍ୟ କିରଣରେ ପକେଇକି କାଟିଦେଲେ ଭଲ ହବ କପଡ଼ା କିଛି ଖରାପ ହବନି କପଡ଼ା କିଛି ପଡ଼ିବନି ଆଉ କଲର୍ବି ଯିବନି ଆଉ କମ୍ ପାଣିରେ କି କମ୍ ୱାସିଂ ମେସିନ୍ ଗଲେ କମ୍ ପାଣିରେ ପୁରା ଧୋଇ ହେଉଛେ ଜଳ ବି ବେଶୀ ନଷ୍ଟ ହୁଏନି ଆଉ ବାଲ୍ଟିରେ ଯିଏ ବି ବାଲ୍ଟିରେ ଧଉଚନ୍ତି ବାଲ୍ଟି ଟିକେ କମ୍ ପାଣିରେ ପକେଇଲେ ଧୋଇଲେ ଭଲ ହବ ବେଶୀ ସମୟ କପଡ଼ା ବେଶୀ ସମୟ କାଚିବେନି କାଚିଲା କାଚିବା ଦ୍ୱାରା କପଡ଼ା ବି ନଷ୍ଟ ହେଇଯାଉଛି ଆଉ ଯଥାଶୀଘ୍ର ଜଳ ଅଳ୍ପ ଜଳରେ ଧୋଇଲେ ଭଲ ହବ ଜଳ ବି ନଷ୍ଟ ହବନି କାରଣ ଜଳ ହେଉଛି ପୃଥିବୀରେ ବହୁତ ଗୁରୁତ୍ୱପୂର୍ଣ୍ଣ କେତେକ ଜାଗାରେ ଜଳ ବି ମିଳୁନାହିଁ ଜଳ ପାଇଁ ବହୁତ ସଙ୍କଟ ଗତି କରୁଛନ୍ତି ଲୋକମାନେ